ସାର୍ ନମସ୍କାର ଗୋଟିଏ ପାର୍ସଲ ପଠେଇବାର ଥିଲା ଆଜ୍ଞା ମୋ ବାପା ବାହାରେ ଅଛନ୍ତି ତ ଟିକିଏ ଗୋଟେ ପାର୍ସଲ ପଠେଇବାର ଥିଲା ଜେନରାଲରେ ପଠେଇ ଦେଇଥିଲେ ତ ସେମିତି ମାନେ କେବେ ପହଞ୍ଚିବ ତ ଖର୍ଚ୍ଚ କମ ମାନେ କେତେ ଖର୍ଚ୍ଚ କେତେ ଖର୍ଚ୍ଚ ପଡ଼ିବ ନା ସାର୍ ଜରୁରୀ ଜିନିଷ ପଠେଇବାର ଅଛି ତ ପ୍ରୋବ୍ଲେମ୍ ସେମିତି କିଛି ବି ହେବନି ତ ନହେଲେ ପୁଣି ବହୁତ ଜିନିଷ ପଠେଇବାର ଅଛି ନା ପ୍ରୋବ୍ଲେମ୍ ପୁଣି ସେମତି କିଛି ହେବ ଏଇ କିଛି ଡକ୍ୟୁମେଣ୍ଟସ୍ ପଠାଇବାର ଥିଲା ପଇସା କେତେ ଖର୍ଚ୍ଚ ଲାଗିବ ପ୍ଲେସ୍ରେ କିଛି ପ୍ରୋବ୍ଲେମ୍ ନାହିଁ ତ ଦେଇକି କେତେଦିନ ଭିତରେ ପହଞ୍ଚିବ ସେଇଠି ଛ ସାତ ଦିନ ଭିତରେ ପହଞ୍ଚିଯିବ କିଛି ପ୍ରୋବ୍ଲେମ୍ ନାହିଁ ଯେ ବାଟରେ ହଜିହୁଜା ଯିବ କିମ୍ବା

ଯଦି ବି କୌଣସି ଜାଗାରେ କିଛି ସେମିତି ହେଇଗଲା ତ ଆମେ କ'ଣ କରାଯିବ ତା'ହେଲେ ସେମିତି ତାର କିଛି ପ୍ରୋବ୍ଲେମ୍ ନାହିଁ ବାରିପଦାରେ ଅଛନ୍ତି ନାଇଁ ସେଇଟା ଠିକ କଥା ଯେ ପହଞ୍ଚିବା ଦରକାର ଜିନିଷଟା

ମୁଁ ତ ଏବେ ଟିକିଏ ବିଜି ଅଛି ସେଦିନ ଗୋଟେ ଫାଙ୍କା ହେଇକି ଯିବି ଆଉ ଜିନିଷଟା ଏଇ ଭିତରେ ମୁଁ କେତେବେଳକୁ ଯିବି କହୁନ ନଅଟା ଭିତରେ ପୋଷ୍ଟ ଅଫିସଟା କେବେ କେତେବେଳେ ଖୋଲା ରହୁଛି ନା ସମୟଟା ଜାଣିପାରିବି କି କେତେବେଳେ ବନ୍ଦ ହେଉଛି

ମୋ ଘର ଘରେ ଜିନିଷ ଓଜନ କରିକି ନେବି ନା ଆପଣ ସେଇଠି ଓଜନ କରିବେ

ହେଉ ତ ସାର୍ ଠିକ ଅଛି ମୁଁ କାଲି ତା'ହେଲେ ଯିବି ଆଉ